ଆମ ଅଞ୍ଚଳ ଯାଜପୁରରେ ବହୁତ ସାରା ପର୍ଯ୍ୟଟନ ପର୍ଯ୍ୟଟକ ମାନଙ୍କ ପାଇଁ ଆକର୍ଷଣୀୟ ସ୍ଥାନ ଅଛି ସେଥିମଧ୍ୟରୁ ବିରଜା ମନ୍ଦିର କୁସୁମ ପୋଖରୀ ରତ୍ନଗିରୀ ଉଦୟଗିରୀ ମହାବିନାୟକ ମନ୍ଦିର ଲଳିତଗିରୀ ଏହିପରି ବହୁତ୍ ସାରା ଜାଗା ଅଛି ଯୋଉଁଟାକ ପା ଯେଉଁ ଯେଉଁ ଗୁଡ଼ିକ ଆଉ ଦର୍ଶନୀୟ ସ୍ଥାନ ଏବଂ ପର୍ଯ୍ୟଟକମାନଙ୍କ ପାଇଁ ବହୁତ ଆକର୍ଷଣୀୟ ଅଟେ ସେ ସେହି ଜାଗାରେ ବହୁତ ଭିଡ଼ ଦେଖାଯାଏ ମା ବିରଜା ମନ୍ଦିର ଆମ ଯାଜପୁରରେ କେବଳ ନୁହଁ ପୂରା ଓଡ଼ିଶାରେ ଏକ ପ୍ରତ୍ୟେକ୍ଷ ଦେବୀ ଯାହାଙ୍କ ପାଖକୁ ସମସ୍ତେ ନିଜ ମନସ୍କାମନା ପୂରଣ କରିବାପାଇଁ ଆସି ଥାଆନ୍ତି ସେହିପରି ଲଳିତଗିରି ସାତଭଉଣୀ ଓଳାଶୁଣୀ ଛତିଆ ଜଗନ୍ନାଥ ମନ୍ଦିର ଏଇପରି ବହୁତ ସାରା ଜାଗା ଥାଏ ଯେଉଁଥି ପାଇଁ ଆମେ ଆମ ଯାଜପୁରକୁ ଗର୍ବ ଅନୁଭବ କରୁ